ହଁ ନିଶ୍ଚିନ୍ତ ଭାବରେ କିଛି ଗତ କିଛି ବର୍ଷ ମଧ୍ୟରେ ଆର୍ଥିକ କ୍ଷେତ୍ରରେ ବହୁତ ଉନ୍ନତି ହୋଇଛି ଆଉ ଏହାଦ୍ୱାରା ଲୋକମାନଙ୍କର ବି ବହୁତ ଲାଭ ହେଉଛି ଯେଉଁ ଲୋକମାନେ ଆଗରୁ ଖାଇବାକୁ ଦିନକୁ ମୁଠାଏ ଖାଇବାକୁ ପାଉନଥିଲେ ଦିନକୁ ଦୁଇ ଓଳା ଛଡ଼ା ଗୋଟେ ଓଳା ବି ଖାଇବାକୁ ପାଉନଥିଲେ ସେହି ଲୋକମାନେ ଆଜି ଦିନକୁ ଦୁଇ ଓଳା ଖାଉଛନ୍ତି ଦୁଇ ଓଳା କାହିଁକି ଚାରି ଓଳା ଖାଉଛନ୍ତି ଖାଇବା ସହିତ ଭଲ ପୋଷାକ ପିନ୍ଧୁଛନ୍ତି ତାଙ୍କ ଛୁଆମାନଙ୍କୁ ପାଠ ପଢ଼ାଇ ପାରୁଛନ୍ତି ଉଚ୍ଚଶିକ୍ଷିତ କରାଇ ପାରୁଛନ୍ତି ନିଜର ଜୀବନ ଶୈଳୀରେ ସୁଧାର ଆଣିପାରିଛନ୍ତି ଆଉ ପ୍ରତ୍ୟେକ ଜିନିଷର କ'ଣ ହେଇଛି ନା ମୂଲ୍ୟବୋଧ ବଢ଼ିଛି ଆର୍ଥିକ ଉନ୍ନତି ହେଇଛି ତା'ସହିତ ଲୋକମାନଙ୍କର ଜୀବନ ଶୈଳୀରେ ମଧ୍ୟ କ'ଣ ହେଇଛି ବିକାଶ ହେଇଛି ଏହା ରାଜ୍ୟକୁ ସାହାଯ୍ୟ କରୁଛି ଓଡ଼ିଶାକୁ ଦେଖନ୍ତୁ ଗତ କୋଡ଼ିଏ ବର୍ଷ ଭିତରେ ଉଣେଇଶହ ଅନେଶ୍ୱତ ମସିହା ବାତ୍ୟା ପରେ ପରେ ଦେଖନ୍ତୁ ଓଡ଼ିଶା କେଉଁ ଅବସ୍ଥାରେ ଥିଲା କେଉଁ ଅବସ୍ଥାକୁ ବର୍ତ୍ତମାନ ଆସିଲାଣି ଆଜି ଓଡ଼ିଶା କ'ଣ କରିପାରୁଛି ବିଶ୍ୱ ଯେଉଁ ହକି କପ୍ ହକି ହକି ଟୁର୍ଣ୍ଣାମେଣ୍ଟକୁ ସିଏ କ'ଣ କଲା କଲା କ'ଣ ସ୍ପନସର୍ କଲା ଆରେଞ୍ଜ୍ କଲା ଓଡ଼ିଶାରେ ହକି କି ଯେଉଁ ମ୍ୟାଚ୍ ହେଲା ଓଡ଼ିଶାରେ କିନ୍ତୁ ସେଇଟାକୁ ସ୍ପନସର୍ସିପ୍ କରିବା ବା ତାକୁ ଏଠି ଆୟୋଜିତ କରିବାର ସେତିକି ସାହସ କ'ଣ ଓଡ଼ିଶା ପାଖରେ ଥାଆନ୍ତା ଯଦି ସିଏ କୋଡ଼ିଏ ବର୍ଷ ତଳର ଓଡ଼ିଶା ଥାଆନ୍ତା ନିଶ୍ଚିନ୍ତ ଭାବରେ ଆର୍ଥିକ ଉନ୍ନତି ହେଇଛି ଲୋକମାନଙ୍କର ଜୀବନ ଶୈଳୀର ଉନ୍ନତି ଆସିଛି ସମଗ୍ର ରାଜ୍ୟର ଉନ୍ନତି ହେଇଛି ପର୍ଶନାଲ୍ ବ୍ୟକ୍ତିଗତ ଭାବରେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତିଙ୍କର ଉନ୍ନତି ହୋଇଛି